ଆଜ୍ଞା କୁହନ୍ତୁ ହଁ କୋଉ ସାର ନେବେ କହୁନାହାଁନ୍ତି

ହଁ ମୁଁ ଅଲଗା ଦୋକାନରୁ କମ ଦାମରେ ଦେବି କେତେ ନେବେ ଆପଣ

ହଁ ହଁ ଗାଡ଼ି ଭଡ଼ା ତାହେଲେ ଆପଣଙ୍କୁ ଏପଟୁ ଅଧିକ ପଡ଼ିଯିବ ଯଦି ଦେଖିବି ଯଦି ଆପଣ ଯଦି ଏ ସେତିକି ଦେବେ ତାହେଲେ ଦେଖିବି ଆପଣଙ୍କୁ ଘରଠି ନହଲେ ଦେଇ ପହଞ୍ଚେଇ ଦେବି ହଁ ହଁ ଡେଲିଭେରିଟା ଦେଇଦେଲେ ମୁଁ ଗାଡ଼ି ଭଡ଼ା କରିକି ନେଇକି ଆପଣଙ୍କ ଘରଠି ପହଞ୍ଚେଇ ଦେବି

ତାହେଲେ କେତେ ନେବେ ଆପଣ

ହଁ ଠିକ୍ ଅଛି ମୁଁ ସେଥିରୁ ଦିଇ ତିନି ଟଙ୍କା ଖଣ୍ଡେ କମ୍ କରିକି ମୁଁ ଆପଣଙ୍କୁ ଦେଇଦେବି ଆଉ

ଆପଣଙ୍କୁ ତ ଆସିବାକୁ ପଡ଼ିବ ନହଲେ ଏତେ ବାଟ ଆପଣଙ୍କୁ ପଡ଼ଯିବ ନାଁ ସାର ବିଷୟରେ କହିଲେ ଆପଣ କେମିତି ଜାଣିବେ ନହଲେ ଆପଣ କିଣିଲା ବେଳେ ପଇସା ଦେବାକୁ ପଡ଼ିବ ନାଁ ହଁ ଆପଣ ଆସିକି କେଉଁ ସାର ନେବେ କଣ କରିବେ ଆପଣ ଦେଖିକି ନେବେ ତାପରେ ଏଠି ଡିସ୍କାଉଣ୍ଟ୍ ଫିସ୍କାଉଣ୍ଟ୍ କରିକି ଆପଣ ପଇସା ଦେଇକି ଆପଣ ପଳେଇବେ ଆଉ ମୁଁ ନେଇକି ଗାଡ଼ିରେ ପଠେଇଦେବି ଆଉ ନାଇଁ ନାଇଁ ସାର ପକେଇଲେ ଗଛ ମାରିବନି ଆପଣ ଯେଉଁ ଋତୁରେ ଯେଉଁ ଚାଷ କରିବେ ସେଇପାଇଁ ସାର ନେବେନା ହଁ ଆପଣଙ୍କୁ ବାଲ୍ଟି ବି ଦେବୁ କେତେ କ'ଣ ପଡ଼ିବ ଆମର ସେଇ ଅନୁସାରେ ମାପିକି ଆମେ ଦେବୁ

ହଁ ଠିକ୍ ଅଛି